ସର୍ବପ୍ରଥମ ଓଡ଼ିଆମାନଙ୍କୁ ଉଡ୍ର କୁହାଯାଉଥିଲା ଉତ୍କଳ ପରବର୍ତ୍ତୀ ନାମ ଥିଲା ମହାଭାରତ ପରି ଉପନ୍ୟାସରେ ଓଡ଼ିଆ ଶବ୍ଦର ଉଲ୍ଲେଖ ରହିଛି ମହାଭାରତରେ ଯୁଧ୍ୟ କରିଥିବା ଲୋକମାନଙ୍କ ମଧ୍ୟରେ ଉଡ୍ରମାନଙ୍କୁ ଉଲ୍ଲେଖ କରାଯାଇଛି ସେମାନଙ୍କର ଆର୍ଯ୍ୟ ମୂଳର ସାକ୍ଷୀ ପାଲି ସାହିତ୍ୟ ସେମାନଙ୍କୁ ଉଡ଼ାକସ୍ ବୋଲି କହିଥାଏ ତୋଲେମି ଭାରତର ପୂର୍ବ ଉପକୂଳରେ ବାସ କରୁଥିବା ଓରେଟାଙ୍କୁ ସୂଚିତ କରନ୍ତି ଓଡ଼ିଆମାନେ ସେମାନଙ୍କ ଜାତିଗତ ସଂସ୍କୃତି ରୀତିନୀତି ସହିତ ଓଡ଼ିଆ ଭାଷାର ବ୍ୟବହାର ଦ୍ୱାରା ପୃଥକ୍ ଅଟନ୍ତି ଓଡ଼ିଶାର ଆପେକ୍ଷୀକ ବିଛିନ୍ନତା ଏବଂ କୌଣସି ଆଖିଦୃଶିଆ ବାହ୍ୟ ପ୍ରଭାବର ଅଭାବ ଏକ ସାମାଜିକ ତଥା ଧାର୍ମିକ ଢାଞ୍ଚାକୁ ସଂରକ୍ଷଣ କରିବାରେ ସହାୟକ ହୋଇଛି ଯାହା ଉତ୍ତର ଭାରତର ଅଧିକାଂଶ ସ୍ଥାନରୁ ଅଦୃଶ୍ୟ ହୋଇଯାଇଛି ଓଡ଼ିଶାର ଲୋକମାନେ କଠିନ ପରିଶ୍ରମ କରନ୍ତି ସେମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବହୁତ ଦାୟିତ୍ଵବାନ ଅଟନ୍ତି ଓଡ଼ିଶା ମୁଖ୍ୟତଃ ଆଦିବାସୀମାନଙ୍କର ଦେଶ ଏବଂ ପ୍ରତ୍ୟେକ ଜନଜାତିର ଭିନ୍ନ ଗୀତ ଏବଂ ନୃତ୍ୟ ଶୈଳୀ ରହିଛି ଓଡ଼ିଶାର ସଂସ୍କୃତିକୁ ପରିବେଷିତ କରୁଥିବା ଉପାଦାନଗୁଡ଼ିକର ବିଶାଳ ପୁଷ୍କରିଣୀରେ ପ୍ରବେଶ କରୁଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଓଡ଼ିଶୀ ସଙ୍ଗୀତକୁ ଧ୍ୟାନ ଦେବା ଆବଶ୍ୟକ ଯାହାକି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ସମ୍ପୂର୍ଣ୍ଣ ଶାଖା ଗଠନ କରେ